ଓଡ଼ିଶା ମଧ୍ୟରେ ଆମ ଜିଲ୍ଲା ନୟାଗଡ଼ ଜିଲ୍ଲାରେ ପଣାସଂକ୍ରାନ୍ତି ଓ ମକରସଂକ୍ରାନ୍ତି ଏକ ରୀତିନୀତି ସଂସ୍କୃତି ସଂପନ୍ନ ଭାବରେ ପାଳନ କରାଯାଏ ପଣାସଂକ୍ରାନ୍ତିରେ ଲୋକମାନେ ବିଭିନ୍ନ ପ୍ରକାର ଫଳମୂଳ ଏବଂ କ୍ଷୀର ନଡ଼ିଆ କଦଳୀ ଏହାର ସମିଶ୍ରଣରେ ଏକ ରୁଚିସମ୍ପନ୍ନ ପଣାଟିଏ ସୃଷ୍ଟି କରନ୍ତି ଏବଂ ଯାହାକି ଆଗାମୀ ଦିବସରେ ଆସୁଥିବା ଗରମରୁ ରକ୍ଷା ପାଇବାପାଇଁ ଏହା ଏକ ପ୍ରୋତ୍ସାହନ ଦ୍ଵିତୀୟରେ ମକରସଂକ୍ରାନ୍ତି ମକରସଂକ୍ରାନ୍ତି ମଧ୍ୟ ମନ୍ଦିରମାନଙ୍କରେ ପାଳନ କରାଯାଏ ଏହା ଏକ ସାଂସ୍କୃତିକ ଘଟଣା ଅଟେ ଏବଂ ଏହି ଘଟଣା ମଧ୍ୟରେ ଲୋକମାନେ ଆମର ଗ୍ରାମର ଲୋକମାନେ ଏକାଠି ହୁଅନ୍ତି ମକର ଚାଉଳ କରନ୍ତି ପ୍ରସାଦ ପାଆନ୍ତି ଏବଂ ଏମାନଙ୍କ ମଧ୍ୟରେ ଗୋଟିଏ ବିଭେଦତା ବା ଏକତା ସୃଷ୍ଟି ହୋଇଥାଏ